ଆମ ଭାରତରେ ବିଭିନ୍ନ ବିଭିନ୍ନ କୃଷକମାନେ ରହୁଛନ୍ତି ଏବଂ ସେମାନେ ବହୁତ ବହୁତ କୃଷି କରନ୍ତି ଆଉ ଯେକୌଣସି ସମସ୍ତେ କୃଷି କରନ୍ତି ଆଉ କୌଣସି ସମସ୍ତେ କୃଷି କରନ୍ତି ଏବଂ ବେସରକାର ସରକାରଙ୍କୁ ଆମେ ସରକାର ବି ଆମକୁ ବହୁତ ସାହାଯ୍ୟ କରୁଛି ଏବଂ ସେ ଅନେକ ଅନେକ ଅନେକ ଅନେକ ବି ଆମକୁ ସୁବିଧା ସୁଯୋଗ ସରକାର ଦେଉଛି ଏବଂ ଏହାର ଲାଭଦାୟକ ମଧ୍ୟ ହୋଇପାରୁଛି ଏବଂ ଅନେକ ଭାବନାର ସରକାର ବି ଆମକୁ କୃଷକ ଭାବରେ ଗ୍ରହଣ କରୁଛି ଏବଂ ସେ ଜରୁରୀ ଜରୁରୀ କୃଷକମାନେ ବହୁତ ଯଜ୍ଞମାନେ କରୁଛନ୍ତି ଏବଂ ସେ କାରଣର ଲାଭ ଯୋଗ୍ୟ ମଧ୍ୟ ହୋଇଛି ଆମ ଭାରତରେ ବହୁତ କୃଷକମାନେ ରହୁଛନ୍ତି ସେହି ସମସ୍ତେ ଆମ ଗାଁ ଆମ ଭାରତରେ ସମସ୍ତେ ବହୁତ କୃଷକମାନେ ରହୁଛନ୍ତି ଏବଂ ସେମାନେ ଅନେକରେ ସବୁ ଚାଷ କରନ୍ତି ଏବଂ ସବୁ ଚାଷ ହେଉଛି ଧାନ ଗହମ ମକା ଚିନାବାଦାମ ଏବଂ ଇତ୍ୟାଦି ଭଳି ଚାଷ କରାଯାଏ ଆମ ଭାରତରେ ସବୁ ଜିନିଷ ଭଳି ଜିନିଷକୁ ଚାଷ କରାଯାଏ କାରଣ କୌଣସି ସୁବିଧା ସୁଯୋଗରେ ପ୍ରମାଣିତ କରାଇବାର ସୁବିଧା ସୁଯୋଗର ଚାଷ ଚାଷୀଙ୍କୁ କୃଷକ ଭାବେ ଗ୍ରହଣ କରିଥାନ୍ତି ବେସରକାର ବେସରକାର ଭାବେ କୌଣସି କାର୍ଯ୍ୟ କରନ୍ତି କୃଷକମାନେ ସାହାଯ୍ୟ କରିପାରିଥାନ୍ତି କୌଣସି କାମରେ ବି ହୋଇ ହୋଇପାରନ୍ତି ନାହିଁ କୃଷକମାନେ ସହାୟକ ସରକାରଙ୍କ ବେସରକାର କୃଷକ ଭାବେ ଭଲ ଭାବେ ଗ୍ରହଣ କରିଥାଏ ଆମ ଆମ ଭାତରେ କୃଷକମାନେ ସବୁ ପ୍ରକାର ସବୁ ପ୍ରକାର କୃଷକ କୃଷକ ଚାଷ କରିଥାନ୍ତି ଏବଂ ଏବଂ ସେ ବିଭିନ୍ନ ପ୍ରକାରର ଚାଷରେ ପ୍ରଦାନ କରିଥାନ୍ତି ଏବଂ ସେ ଚାଷର ବିଭିନ୍ନ ଦରକାର ଜିନିଷ ସବୁ ପ୍ରମାଣପତ୍ର ହୋଇ ହୋଇଥାଏ କାରଣ ସେହିକଛି ସମ୍ପର୍କରେ ଉଲ୍ଲେଖ କରନ୍ତି କୃଷି ଭାବେ ଗ୍ରହଣ କରିବାର ଅନ୍ତ ନିହିତ ହେୋଇଥିବାର ଶକ୍ତି ମିଳିଥାଏ